ପହଁରିବା ଖେଳକୁଦ କରିବା ଏହା ସ୍ୱାସ୍ଥ୍ୟ ପକ୍ଷେ ବହୁତ ବହୁତ ଭଲ ହୋଇଥାଏ ତେଣୁ ପହଁରିବା ପହଁରିବା ଦ୍ଵାରା ଆମ ବଡ଼ିର ଚଳପ୍ରଚଳ ଦ୍ୱାରା ଆମ ବଡ଼ିର ଫିଟ୍ନେସ୍ ମଧ୍ୟ ଭଲ ରହିଥାଏ ତେଣୁ ଏହା ଏକ ଯୁବପିଢ଼ି ବିଶେଷ କରି ଯୁବପିଢ଼ିମାନଙ୍କ ପାଇଁ ବହୁତ ସାହାଯ୍ୟ କରିଥାଏ କି ପୋଖରୀରେ ପହଁରିବା ନଦୀ ନାଳରେ ପହଁରିବା ଦ୍ୱାରା ଏକ ଜୀବନରେ ଏକ କଳା ମଧ୍ୟ ରହିଥାଏ ତେଣୁ ମୁଁ ଶ୍ୱାସକ୍ରିୟାକୁ ନିୟନ୍ତ୍ରଣ କରି ପୋଖରୀରେ ପହଁରିବାରେ ମୋତେ ବହୁତ ସାହାଯ୍ୟ କରିଥାଏ ଯାହା ଦ୍ୱାରା ବଡ଼ିର ଶରୀରର ଓଜନ ହ୍ରାସ ପାଇଥାଏ ଏବଂ ଦ୍ୱାରା ଆମେ ପହଁରିବାରେ ବହୁତ ସୁବିଧା ହୋଇଥାଏ ପାଣିରେ ହାଲକା ଜିନିଷ ଯେପରି ଉପରେ ଭାସିଥାଏ ସେହିପରି ଲୋକମାନେ ପହଁରିବା ଦ୍ୱାରା ନିଜ ଶ୍ୱାସକ୍ରିୟାକୁ ନିୟନ୍ତ୍ରଣ କରି କରି ପୋଖରୀ ଉପରେ ଭାସମାନ ଅବସ୍ଥାରେ ପହଁରିଥାନ୍ତି